ମୁଁ ଗୋଟେ ମୋବାଇଲ୍ କିଣିଥିଲି ପ୍ରାୟ ତିନିରୁ ଚାରି ବର୍ଷ ହେଇଯିବ ମୋବାଇଲ୍ କ୍ଵାଲିଟି ବି ଭଲ ପିକଚର୍ କ୍ୱାଲିଟି ବି ତା'ର ବହୁତ ଭଲ ତା'ପରେ ଏଇ ମୋବାଇଲ୍ ବ୍ୟାଟେରୀ ବି ଭଲ ଦେଉଛି ତାର ଡିସପ୍ଲେ ବି ଏ ପର୍ଯ୍ୟନ୍ତ କିଛି ଖରାପ ହେଇନି ହ୍ୟାଙ୍ଗ୍ ମଧ୍ୟ ହଉନି ଆଉ ମୋବାଇଲ୍ଟି ବହୁତ କମ୍ ଦାମ୍ରେ ପାଇଥିଲି ସେଇଟା ରେଡ଼୍ମିର ତାମାନେ ରେଡ଼୍ମିର ମୋବାଇଲ୍ ଥିଲା ବହୁତ ଭଲ ପିକଚର୍ ତା'ର ସାଉଣ୍ଡ ବି ମଧ୍ୟ ବହୁତ ଭଲ ଆ ମୋବାଇଲ୍ଟି ମୋ ପାଇଁ ବହୁତ ଭଲ ବହୁତ ପସନ୍ଦ ମଧ୍ୟ କରେ ବହୁତ କମ ଦାମ୍ରେ ପାଇଥିବା ହେତୁ ଏପର୍ଯ୍ୟନ୍ତ ଯାଏ ମାନେ କିଛି ଖରାପ ବି ହେଇନି ଆଉ ମୋତେ ବହୁତ ଭଲ ଲାଗେ ମୋବାଇଲ୍ଟି ଆଉ